ଆମ ପାଖରେ ଏ ବର୍ତ୍ତମାନ ଏଲ୍ପିଜି ସଂଯୋଗ ଅଛି ପୂର୍ବରୁ ଆମେ କାଠ ବ୍ୟବହାର କରୁଥିଲୁ କାଠ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲୁ ଏଲ୍ପିଜି ଆସିବା ଦ୍ୱାରା ଆମେ ଏଲ୍ପିଜି ଆସିବା ଦ୍ୱାରା ଆମେ ବିଭିନ୍ନ ସୁବିଧାର ସୁବିଧା ପାଇଲୁ ଏବଂ କାଠ ଜାଳିବା ଦ୍ୱାରା ଆମର ଅତ୍ୟଧିକ ଧୂଆଁ ଏବଂ ଯେଉଁ ରନ୍ଧନ ରନ୍ଧା ହୁଏ ତାହା କଳା ପଡ଼ିଯାଏ ଏବଂ ଏବଂ ବହୁତ ଅସୁବିଧାର ସମ୍ମୁଖୀନ ହୁଏ କାଠ ନ ମିଳିବା ଦ୍ୱାରା ରୋଷେଇ କରିବାରେ ମଧ୍ୟ ବି ଅସୁବିଧା ହୁଏ ତେବେ ଏହାଦ୍ୱାରା ଏଲ୍ପିଜି ଆସିବା ଦ୍ୱାରା ଆମେ ବିଭିନ୍ନ ପ୍ରକାର ର ସୁବିଧାର ସୁବିଧା ପାଉ